ହଁ ମୋ ଚାରିପାଖରେ ଥିବା ପାଞ୍ଚ ଜଣଙ୍କ ନାମ କହିପାରିବି ସେମାନେ ହେଲେ ସୂର୍ଯ୍ୟମଣି ବେହେରା ହରି ସାହୁ ଗୌରୀ ମାଝି ଗୀତାଞ୍ଜଳି ବେହେରା ଲକ୍ଷ୍ମୀଧର ବାରିକ